ହାଲୋ ଭାଇ ଆପଣ ବେଲଭାଲରୁ କହୁଥିଲେ ନା ଆଉ ମୁଁ ରଗଡ଼ିରୁ କହୁଥିଲି ଆଉ ଆମ ଫ୍ୟାମିଲି ଯାଇଥାନ୍ତୁ ଟିକେ ଘଟଗାଁ ମନ୍ଦିର ବୁଲିବାକୁ ଆଉ ଆପଣଙ୍କର ଶୁଣିଥିଲି ମେଞ୍ଚେ ଗାଡ଼ି ଅଛି ଆଉ ଛୋଟ ଗାଡ଼ି କିମ୍ବା ଗୋଟେ ବଡ଼ ଗାଡ଼ି ହେଲେ ଆମ ଚାରିଜଣ ଫ୍ୟାମିଲି ଚାରି ଜଣ ଲୋକ ଯଦି ହୋଇଥାନ୍ତା ଆମେ ଯାଇଥାନ୍ତୁ ଟିକିଏ ଘଟଗାଁ ମାଆ ବୁଲିବାକୁ ଆଉ ସେଠି ଅଛି ବି ଗୁଣ୍ଡିଚା ଘାଗି ଆଉ କିଛି ଅନ୍ୟାନ ଏମିତି ବୁଲିବାକୁ ସ୍ଥାନ ଆଉ ଆପଣ କେତେ କଣ ପଇସା ନେବେ ନା ମ ଏତେ ଟଙ୍କା କଣ ଆମେ ଜମା ଚାରିଜଣ ଯିମୁ ଟିକିଏ କିଛି କମୁଅନ୍ତୁ ଆମେ ଜମା ଚାରିଜଣ ଯିମୁ କଣ ଏତେ ଟଙ୍କା ହଁ ନା ନା ହବ ଆଉ ସେପଟେ ତ ଟୋଲ୍ ଗେଟ୍ ନାହିଁ ଖାଲି ଆପଣଙ୍କର ଯାହା ପାର୍କିଙ୍ଗ୍ ଆଉ ଖାଇବା ଖର୍ଚ୍ଚ ଯାହା ହଁ ହଁ ହେବ ହଁ ଆମେ ଯିମୁ ଚାରି ଜଣ ମଙ୍ଗଳବାର ଦିନ ଆପଣ ଫାଙ୍କା ଅଛନ୍ତି ନା ହଁ ହଁ ସେତିକି ପଇସା ହେବ ହଁ ହେବ ଆଉ ଆମେ ଚାରିଜଣ କେତେ ଲୋକକି ହଁ